ମତେ ବରୁଣ ଧାୱନ୍ର ବରୁନ ଧାୱନ୍ର ଆଟିଟି୍ୟୁଡ଼୍ ତାଙ୍କର ଷ୍ଟାଇଲ୍ ତାଙ୍କର କଥା ହେବାର ଶୈଳୀ ମତେ ବହୁତ ପସନ୍ଦ ଲାଗେ କାହିଁକିନା ତାଙ୍କର ବଡ଼ି ଆଉ ତାଙ୍କର ହେଲ୍ଥ ତାଙ୍କର ଖାଇବାର ତାଙ୍କ ଖାଇବାର ରୁଟିନ୍ ମତେ ବହୁତ ଭଲ ଲାଗେ କାହିଁକିନା ତାଙ୍କର ବଡ଼ି ଫିଟ୍ନେସ୍ ଉପରେ ତାଙ୍କର ଧ୍ୟାନ ବହୁତ ବେଶୀ ଦିଅନ୍ତି ସେଇଟା ପାଇଁ ମତେ ବରୁନ ଧାୱନର ଆକ୍ସନ୍ ଆଉ ତାଙ୍କର ସବୁ ଫିଲ୍ମ ମତେ ଦେଖିବାକୁ ଭଲ ଲାଗେ ତାଙ୍କର ସବୁ ଫିଲ୍ମରେ ତାଙ୍କର ବେଶୀ ଫାଇଟିଂ ରୁହେ ଆଉ ଏଗୁଡ଼ିକ ମତେ ଦେଖିବାକୁ ବହୁତ ଭଲ ଲାଗେ ସେ ତାଙ୍କର ତାଙ୍କେ ବରୁନ ଧାୱନ ବହୁତ ଫେମସ୍ ଆକ୍ଟର ମତେ ସେଇଟା ପାଇବେ ତାଙ୍କର ଆକ୍ସନ ତାଙ୍କର ଆଟିଟି୍ୟୁଡ଼ ତାଙ୍କର ଡ୍ରେସ୍ ପିନ୍ଧିବାର ଷ୍ଟାଇଲ୍ ମତେ ବହୁତ ଭଲ ଲାଗେ